ହଁ ଗୋବିନ୍ଦ ବାବୁ କହୁଛନ୍ତି ହଁ ଆଉ କ'ଣ କେମିତି ଅଛନ୍ତି ଆଉ ଆପଣଙ୍କ ପଞ୍ଚାୟତ ଆଡ଼େ ସବୁ କାମ କେମିତି କ'ଣ ଚାଲିଛି ହଁ ସେଇ ସେଇଟା ଆଉ କହିବାରେ କ'ଣ ଅଛି ଆରେ ଏହି ପିଲା ଗୁଡ଼ାକ ଆଜିକାଲି ତ ଯେଉଁ ମଦ ପିଇକି ଯାହା ଉତ୍ପାତ ହେଲେଣି ଆଉ କ'ଣ କରିବା ସିଏ ସରକାର ବି ଯୁବ ନେତା ଯୁବ ନେତା କହୁଛନ୍ତି ଦେଖିଲା ବେଳକୁ ଇଆଡ଼େ ମଦ ପିଇକି ସିଏ ସବୁ ଘରେ ଅଶାନ୍ତି ଇଆଡ଼େ ଫୁଣି ରାସ୍ତା ଘାଟ ଏମିତି କରିକି କୁ ଛନ୍ତି ତାକୁ ପୁଣି ହେଲେ ସରକାର ରାସ୍ତାରେ ହେଲେ ସନ୍ଧ୍ୟା ବେଳେ ଲାଇଟ ଦିଅନ୍ତେ ଲାଇଟ ଫାଇଟ କିଛି ଦେବାର ନାହିଁ ସିଏ ତା' ଦେହରେ ପୁଣି ମଦ ପିଇକି ରାତି ହେଲେ ସନ୍ଧ୍ୟା ହେଲେ ଚୋରି ଡକାୟତି ସେ ଯେଉଁ ଅବ୍ୟବସ୍ଥା କ'ଣ କହିବା କୁହ ଆରେ ଆଜି କାଲି ଶିକ୍ଷିତ ପିଲା ହୋଇକି ବି କ'ଣ ସେ ଯେଉଁ ଅବ୍ୟବସ୍ଥା କରୁଛନ୍ତି କ'ଣ କହିବି ଆମ ସେ ଅଞ୍ଚଳର ଗୋଟିଏ ଏହି କାଲି ଗୋଟିଏ ସେହି ଏମିତି ଯୌତୁକ ନେଇକି କେସ୍ ବାସ୍ କଥା ହୋଇଥିଲା ତ ପିଲା ଗୁଡ଼ାକ ଇଏ ଗୋଟିଏ କ'ଣ ହେଲା ସେଇଠୁ ଗୋଟିଏ ଇଏ ହେଲା ଗୋଟିଏ ଗରିବ ଘର ଝିଅଟାକୁ ସେ ଯୌତୁକ ଆଣିନି ବୋଲି ତାକୁ ନିର୍ଯାତନା ଦେଉଛନ୍ତି ସେ ଝିଅଟା ତା ପରିବାରଟା ବେକାରରେ ପୁଣି ଆଉ ଥରେ ଅସୁବିଧାରେ ମୋ ପାଖକୁ ଦଉଡ଼ି ଆସିଥିଲେ ତାକୁ ନେଇକି ପୁଣି ଆଉ ଥରେ ବହୁତ ଘଟଣା ଘଟିଲା ତାକୁ ପୁଣି ଇଏ କରିବାକୁ ପଡ଼ିବ ଏସବୁ ଦେଖିବାକୁ ପଡ଼ୁଛି ଆଉ ପୁଣି ଆମର କ'ଣ କରିବା ଆମ ସ୍କୁଲ ଗୁଡ଼ାକ ଏଇଠି ରହିଲା ସେଇଠି ପୁଣି ଶିକ୍ଷକ ନାହାଁନ୍ତି ପିଲା ଗୁଡ଼ାକ ପାଠ ଆଠ ପଢ଼ିବାକୁ ଅସୁବିଧା ହେଉଛନ୍ତି ହଁ ନାଇଁ ଏଇଟା ହିଁ ଠିକ ହେବ ଆମେ ସମସ୍ତେ ପୁଣି ଆଗ ଭଳିଆ ଏକାଠି ଆମର ଜିଲ୍ଲାପାଳଙ୍କୁ ଗୋଟିଏ ଦରଖାସ୍ତ ଦେବା କି ନାଇଁ ନାଇଁ ଆମର ଏମିତି ସବୁ ଅସୁବିଧା ରହିଛି ଇଏ ରହିଛି ଏଇଟା କରିବା ଆଉ ଯେଉଁ ଯେମିତି ସେହି ଜିନିଷଟା ପୁଣି ଆଉ ଥରେ ଆରମ୍ଭ କରିବାକୁ ପଡ଼ିବ ଆଉ ଏହି କୋରନା ପାଇଁ ତ ଦୁଇ ବର୍ଷ ଯାହା ବନ୍ଦ ହୋଇଗଲା ଇଏ ହୋଇଗଲା ଅସୁବିଧା ଯୋଗୁଁ ନହେଲେ ଆମର ସବୁ ଚାଲିଥିଲା ନା ଆଗରୁ ଠିକ ଠାକ ହୋଇକି ଆଉ ଆଛା ଠିକ ଅଛି କାଲି ସେହି ସନ୍ଧ୍ୟାବେଳକୁ ଯିବା ତ ଆମର ଯେମିତି ଆଗ ଆଗରୁ ଯେମିତି ବୈଠକ ଆମର ହେଉଥିଲା ସେମିତି ସନ୍ଧ୍ୟାବେଳକୁ ଯିବା ତ ସମସ୍ତେ ଆଛା ସବୁ କେଉଁ ଅଞ୍ଚଳରେ କେମିତି କ'ଣ ଆସୁବିଧା ରହିଛି ଇଏ ରହିଛି ସେହି ଅନୁସାରେ କହିକି ଇଏ କରିବା ଆଉ ତା'ହାଲେ ଠିକ ଅଛି ମୁଁ ସମସ୍ତଙ୍କୁ ଜଣେଇ ଦେଉଛି କାଲି ସନ୍ଧ୍ୟାବେଳକୁ ଆମର ସେହି ପୁରୁଣା ବୈଠକ ସ୍ଥଳୀ କୁ ଯିବେ ସମସ୍ତେ ଆଉ ହେଉ ହେଉ ରହିଲି ଧନ୍ୟବାଦ